ଆମର ଅଞ୍ଚଳରେ ଯଦି କିଛି ଅପରାଧ ହେଲା ବୋଇଲେ ପୋଲିସ ସାଙ୍ଗେ ସାଙ୍ଗେ ଆସି ଆମେ ୱନ୍ ଜିରୋ ଜିରୋକୁ ଯଦି କଲ କଲେ ସାଙ୍ଗେ ସାଙ୍ଗେ ଆସିକରି ସେ ସବୁ ଦେଖା ଦେଖି କରଶି ଆଉ ଆମର ପାଖରେ ତ ଆମ ପୋଲିସ ଷ୍ଟେସନ ନରଲା ଅଛି ଫାଣ୍ଡି ବି ଦି ତିନିଟା ଅଛି ଆ ଆଉ ପୋଲିସ ମାନେ ସବୁବେଲେ ସବୁବେଲେ ଆମକେ ଜନତା ସବୁବେଲେ ସାହାଯ୍ୟ କରଛନ ଆଉ ଅପରାଧ ତ ଏତେ ପରିମାଣରେ ନେହି ହବାର ଯାହା ଚୋରୀ ଚୂରା ହେଉଛି ଚୋରୀ ଚୋରୀ ହଉ କି ଯଦି ବଡ଼ ଅପରାଧ ବଲେ ଯେ ଆମର ଗାଁ ପାଖରେ ଗୋଟେ ମର୍ଡ଼ର ହେଇଥିଲା ସେୟା ନା ସକାଳୁ ସେୟା ସକାଳୁ ପୋଲିସ ସବୁ ଆସିଥିଲେ ଆସିକରି ପୋଲିସ ମାନେ ସବୁ ଆଉ ଶବ ବ୍ୟବଛେଦ କଲେ ନେଲେ ସାଧାରଣ ଲୋକେ କିଛି ଅସୁବିଧା ନେହି ହବାର ଆଉ ସେଥିରଲାଗି ବହୁତ ସାଧାରଣ ଲୋକର ବହୁତ ଉନ୍ନତି ହୋଇଛେ ଆମର ପାଖରେ ଯେହେତୁ ଦୁଇ ଦୁଇଟା ପୋଲିସ ଷ୍ଟେସନ ଅଛି ଫାଣ୍ଡି ଅଛି ସେଥିରଲାଗି ଆମର ସାଧାରଣ ଜନତା ସବୁବେଲେ ଉପକୃତ ହଉଛନ୍